ଓଡ଼ିଶାରେ ସଂସ୍କୃତିକ ଧର୍ମର ଭୂମିକା କଣ ବିଭିନ୍ନ ଶାସକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସିକ୍ରେଟ ଚିଙ୍ଗର ଯୋଗଦାନ କରିବାରେ ସାହାଯ୍ୟ କରିଥିଲେ ଶିବ ଆମ ଓଡ଼ିଶାରେ ବାର ମାସକୁ ତେର ପର୍ବ ହୁଏ ବର୍ଷକୁ ତେରଟା ପର୍ବ ଆମର ମୁଖ୍ୟ ପର୍ବ ହଉଛି ରଥଯାତ୍ରା ଏବଂ ବହୁତ ଅଛି ଦୀପାବଳି ସଂକ୍ରାନ୍ତି ବହୁତ ପ୍ରକାର ଆଉ କୋରାପୁଟ ଜିଲ୍ଲାରେ ଆମର ଢେମ୍ସା ନାଚ ହୁଏ ଆମର ସେ ପର୍ବ ହଉଛି ନୂଆଖାଇ ପର୍ବ ବହୁତ ଇମ୍ପୋର୍ଟାଣ୍ଟ ଓଡ଼ିଶାରେ ବହୁତ ପର୍ବ ଅଛି ଲୋକମାନେ ବହୁତ ପ୍ରକାର ଇଏ କରନ୍ତି ଶିବରାତ୍ରିରେ ଶିବକୁ ପୂଜା କରନ୍ତି ରଥଯାତ୍ରାରେ ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଏମାନଙ୍କୁ ପୂଜା କରନ୍ତି ଦୀପାବଳିରେ ଆମର ରାମଚନ୍ଦ୍ର ଲଙ୍କାରୁ ଯେମିତି ଅଯୋଧ୍ୟାକୁ ଆସିଲେ ତାଙ୍କ ଇଏକୁ ଆହ୍ୱାନ କରି ଆମେ ଦୀପ ଜାଳୁ ବହୁତ ପର୍ବ ଅଛି ଓଡ଼ିଶାରେ ଲୋକମାନେ ଆମର ସାଂସ୍କୃତିକୁ ବଜାୟ ରଖିଛନ୍ତି ଆଜି ପର୍ଯ୍ୟନ୍ତ ଏମିତି ସବୁଦିନ ପାଇଁ ବଜାୟ ରଖିବେ ବୋଲି ମୁଁ ଭାବୁଛି